ହ୍ୟାଲୋ କ'ଣ କରୁଛୁ ଏବେ ତୋର ଏବେ ତୁ କ'ଣ କରୁଛୁ ଓ ହଉ ବସିଛୁ ହଉ ତା'ହେଲେ ଶୁଣ ତୁ ଯାଇଥିଲୁ ନା କାଲି ଏଇଠି କେନ୍ଦୁପଡ଼ାରୁ ଯାଜପୁର କୁ କ'ଣ ଓଲା ବୁକିଂ କରିକିନା କ'ଣ ଯାଇଥିଲୁ ପା ସେଇଟା କେତେ କ'ଣ କେମିତି ପଇସା ନେଉଛି ଦୁଇଶହ ନା ଅଢ଼େଇ ଶହ ଟଙ୍କା ନେଉଛି ଓ ହଉ ଭଲ ତ ମୁଁ ତ ଏଇଠି ବସ୍ରେ ଗଲେ ବେଶୀ ପଇସା ନେଇଯାଉଛନ୍ତି ଆଉ ତଥାପି ଏତେ ବାଟରେ ରାସ୍ତାରେ ଛିଡ଼ା ହୋଇକି ଏତେ ଟାଇମ୍ ଅପେକ୍ଷା କରିବା ପାଇଁ ମୋର ତ ହେବନି ଆଉ ତୁ ଗୋଟେ କାମ କର କେମିତି କ'ଣ ବୁକିଂ କରୁଛୁ ମୋତେ ଟିକିଏ କହିବୁ ଆଉ କେତେ କିଲୋମିଟର୍ ହିସାବରେ କେତେ ଟଙ୍କା ନେଉଛି ମୋତେ ଟିକିଏ ଜଣାଇବୁ ଆଉ ଡ୍ରାଇଭର୍ମାନେ ଡ୍ରାଇଭର୍ ଭାଇ ଯେଉଁମାନେ ଗାଡ଼ି ଚଲାଉ ନାହାନ୍ତି ସେମାନଙ୍କର ବ୍ୟବହାର କ'ଣ କେମିତି କାରଣ ମୁଁ ଏକୁଟିଆ ଯିବି ନା ଭଲ କି ଭଲରେ ଠିକ୍ ଟାଇମ୍ରେ ପହଞ୍ଚାଇବେ କି ନାହିଁ ଠିକ୍ ଟାଇମ୍ରେ ଆଣିକି ଛାଡ଼ିବେ କି ନାହିଁ ତଥାପି ଟିକିଏ କହିବୁ ନା କାଳେ ବ୍ୟବହାର ଖରାପ କି କ'ଣ ଟିକିଏ କହିବୁ ଟିକିଏ ଭଲ ଲାଗନ୍ତା ଶୁଣିଲେ ହଉ ହଉ ରଖୁଛି